ହଁ ବିକି ଭାଇ କ'ଣ ହେଲା କୁହ ଭାଇ ମୁଁ ତ ଏବେ ଟିକେ ଅଛି ଘରେ ଏକା କ'ଣ କୁହ ଓ ଯେଉଁ ସେହି ଯେଉଁ ଆମର କ'ଣ ସେ ଠେକା ଦାଦାର ସେହି ଯେଉଁ ଦୋଳ ଯାତ୍ରା ହେଉଛି ବା ହଁ ଭାଇ କୁହ ବୁଲିବା ପାଇଁ ଯିବା ଆଜି ତ ଭାଇ ଏକ ତାରିଖ ତିନି ତାରିଖ ରଖିନି କି ହେଲେ ଯିବା ହେଲେ କ'ଣ ଦୋକାନ ନେବା କହୁଛ କି କି ଦୋକାନ ନେବା କିରାଣୀ ଦୋକାନ ହଁ ତ ହେଲେ ତୁମର ଆଇସ୍କ୍ରିମ୍ ଦୋକାନଟେ ଅଛି କି ନାଇଁ ହଁ ସେଇଟା ନେଇକି ପଳାଇବା ହଁ ହଁ ଅଟୋକୁ କା ଆଜି ହେଲେ ଆଜି ମୁଁ ଫୋନ୍ କରିକି କହିଦେବି ଅଟୋକୁ ବାଲାକୁ ହେଲେ ସେ ଯାତ୍ରା ଷ୍ଟାର୍ଟ ହେବ କେତେବେଳେ ହେଲେ ଆମେ ହେଲେ ହେଲେ ସକାଳେ ଯାଇକି ଆମେ ଜାଗା ଖୋଜିକି ଦୋକାନଟା ବସାଇ ଦେବା ତୁମେ କୁଆଡ଼େ ଯିବ କି ଭାଇ ତୁମ କାର୍ଟା ଅଛି ନାଁ ଭଡ଼ା ଦେଇ ଦେଇଛ ହଉ ହେଲା ତୁମ କାର୍ଟା ବାହାର କର ଆମ ଘରେ ଆସିକି କୁହ ଆମେ ବାହାରି କି ପଳାଇବା ଏବେ ମୁଁ ଏ ଘରେ ଆଗା ତ ଅଛି ହଉ ମୁଁ ଟିକେ ଓକେ କରିଦେବି ହେଲା ଅର୍ଡ଼ର୍ କରିକି ସମାନ ଦେଇକି ମୁଁ ପଳାଇ ଥିବି ତୁମେ କାର୍ରେ ଫ୍ୟାମିଲି ସହିତ ଧରିକି ଆସ ନାଁ ନାଁ ଜାଣିଛି ମୋ ଭାଇ ଜାଣିଛି ଭାଇ ସହିତ ଯିବି ମୁଁ ହଁ ହଁ ହଁ ହଁ ହଁ ହଁ

ସେ ଯେଉଁ ଗଛଗୁଡ଼ାକ ଅଛି

ହଁ ହଁ ସେ ଯେଉଁ ଭାଙ୍ଗି ଦେଲା ହଁ ହଁ ହେଲେ ତିନି ତାରିଖ ଯାତ୍ରାଟା ଷ୍ଟାର୍ଟ ହେବ ହଉ ହେଲେ ତୁମେ ଭାଇ କେଉଁଠି ଅଛ ଏବେ ହଉ ସେମିତି ହେଲେ କାଲି କାଲି ମୁଁ ବାହାରିବି ଅଟୋ ନେଇକି ସାମାନ୍ ନେଇକି ପଳାଇବି ତୁମେ ତୁମର ଫ୍ୟାମଲି କି ଧରି ଆସ ହଁ ହଁ କାଲି ମୁଁ ସାମାନ୍ ନେଇକି ଯିବି ମୁଁ ସେ ଜଗନ ଅଟୋ ଫୋନ୍ କରିଦେବି ସେ ଆସିବ ନେଇଯିବ ହେଲା ସିଲୁ ହେଲ୍ପର୍ର ଚିହ୍ନା ଆମେ

ହଉ ହଉ ଭାଇ ରହିଲି ହେଲେ ହେଲା ହଁ ଭାଇ ହଁ ହଉ ହଉ ଭାଇ ରହିଲି